ଆମ ଅଞ୍ଚଳରେ ଆଦିବାସୀ କଳା କହିବାକୁ ଗଲେ ଆଦିବାସୀ ଲୋକଙ୍କର ଯେଉଁ ନୃତ୍ୟ ପରିବେଷଣ ଏବଂ ତାଙ୍କର ବେଶଭୁଷା ଖୁବ୍ ଆକର୍ଷକ ଏହାକୁ ସଂରକ୍ଷଣ କରିବା ନିହାତି ଆବଶ୍ୟକ ଏହା ଆମର ବହୁ ପ୍ରାଚୀନକାଳରୁ ରହିଆସିଛି ତେଣୁ ଏହାର ସଂରକ୍ଷଣ ପାଇଁ ତାଙ୍କର ଯେଉଁ ବର୍ଗର ଲୋକମାନେ ବର୍ଷରେ ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ତାଙ୍କର ସେଇ ପୁରୁଣା ନୃତ୍ୟ ଏବଂ ବାଦ୍ୟଯନ୍ତ୍ର ଏବଂ ବସ୍ତ୍ର ପରିବେଷଣ ଦ୍ୱାରା ମନୋରଞ୍ଜନ କରାଇଥାନ୍ତି ତେଣୁ ଏହି ମାଧ୍ୟମରେ ବର୍ଷର ବିଭିନ୍ନ ତାଙ୍କ ପର୍ବପର୍ବାଣି ଦ୍ୱାରା ଏହି କଳା ଆମକୁ ଦେଖିବାକୁ ମିଳିଥାଏ ଏବଂ ଏହା ଖୁବ୍ ମନୋରଞ୍ଜନ ମଧ୍ୟ ଲୋକମାନଙ୍କୁ କରାଇଥାଏ